ମୋତେ ଗଛ ଲଗାଇବା ପାଇଁ ବହୁତ ଭଲ ଲାଗେ ମୁଁ ସବୁବେଳେ ଘରେ ଗଛ ଆଣି କରି ଲଗାଏ ଗଛ ଲଗାଇଲେ ଆମକୁ ଅକ୍ସିଜେନ୍ ମିଳେ ତା'ଦ୍ଵାରା ଗଛ ଲଗାଇଲେ ମୋର ଥଣ୍ଡା ଲାଗେ ଛାଇ ମିଳେ ସବୁ ଧରେ ଭଲ ଅଛି ଗଛ ଲଗାଇବା ମୋତେ ତ ବହୁତ ପସନ୍ଦ ଅଛି ଗଛ ଲଗାଇବା ମୁଁ ସବୁ ପ୍ରକାରର ଗଛ ଆଣି କରି ଲଗାଏ ଆଲୋବେରା ଗଛ ତା'ପରେ ଟଗର ଫୁଲ ଗଛ ମଇଫୁଲ ଜବା ଫୁଲ ସବୁ ଆଣି କରି ଲଗାଏ ଲେମ୍ବୁ ଗଛ ଆମ ବଗିଚା ଆମ ଘରେ ଗୋଟେ ବଗିଚା ବି ଅଛି ଆମେ ସମସ୍ତ ପ୍ରକାରର ଗଛ ମୁଁ ଆଣି କରି ଲଗାଏ ସେଇଠି ମତେ ବହୁତ ଭଲ ଲାଗେ ସବୁବେଳେ ମୁଁ ସବୁବେଳେ ମୋତେ ଗଛ ଲଗାଇବା ପାଇଁ ଟିକେ ବେଶୀ ଆଗ୍ରହ ହୁଏ ଗଛ ଲଗାଇବା ପାଇଁ ମୋତେ ଭଲ ଲାଗେ ସବୁବେଳେ ମୁଁ ଯେଉଁଠି ବି ଯାଏ ଗଛ କେଉଁଠି ଦେଖିଲେ ଫୁଲ ଗଛ କି କିମ୍ବା ଫଳ ଗଛ ସବୁ ମୁଁ ଘରେ ନେଇ ଆସି କରି ଲଗାଏ